ହ୍ୟାଲୋ ଦିଦି ଦିଦି ନମସ୍କାର ଆପଣଙ୍କ ହସ୍ପିଟାଲରେ କ'ଣ ସୁବିଧା ଅଛି ଡକ୍ଟର୍ ବେଡ଼୍ର ଔଷଧ ପତ୍ର କିମ୍ବା ସଫାସୁତୁରା ପାଣି ଏବେ ସବୁ ହାତ ଧୁଆ ଧୁଇ ସବୁ ସୁବିଧା ଏବଂ ବେଡ଼୍ର ସବୁ ଅସନାପତ୍ର ନାହିଁ ଏଇନେ ତ କେତେଟା ପେସେଣ୍ଟ ରହିପାରିବେ ଡକ୍ଟର୍ ମାନେ କେତେ କେତେବେଳେ ସମୟରେ ଆସୁଛନ୍ କେତେବେଳେ କେନ୍ କେଉଁ ଡକ୍ଟର୍ ଆସୁଛନ୍ ଝିଅ ପିଲାମାନଙ୍କ ଲାଗି ସବୁ ସୁବିଧା ଅଛି ରାତି ରହିବାର ସୁବିଧା ଲାଇଟ୍ ଫାଇଟ୍ ସବୁ ସୁବିଧା ଲ୍ୟଟ୍ରିନ୍ ବାଥରୁମ୍ ସବୁ ଧୁଆ ଧୁଇ ହେବାର ଲାଗି ସବୁ ସୁବିଧା ଅଛି ଡାକ୍ତରଖାନା ବି ଏମତି ବି ଏସ୍ କେ ୱାଇ ର ଅସୁବିଧା ଅଛି ଆଉ ଖାଇବାର୍ ପିଇବାର୍ କାଣା ମିଲ୍ କାଣା ଦିଆ ଦିଇ କରୁଛନ୍ କି ପାର୍କିଂ ସୁବିଧା ଅଛି ସବୁ ଜିନିଷର ସୁବିଧା ଅଛି ଟଙ୍କାର ସେଇଟା ନୁହେଁ କାର୍ଡ଼ର ସୁବିଧା ଅଛି କାର୍ଡ଼ ଆଲାଓ ହେଇପାରଛେ କାର୍ଡ଼ରେ ମେଡ଼ିସିନ ପତ୍ର ମିଲିପାରୁଛେ ହଁ ଫିସ୍ ପତ୍ର ଟିକେଟ୍ କରବାର୍ ଲାଗି ପଡ଼ୁଛି କି

ଟିକେଟ୍ ହଁ ହଁ ଆଉ ଝିଅ ପିଲାମାନେ ରହିବାର୍ ତାଙ୍କର ଫ୍ରି ବାଥରୁମ୍ ପତର ସବୁ ଯିବାର୍ ଲାଗି ଡେଟଲ୍ କିମ୍ବା ତୁମର ହାତ ଇଏ କରବାର୍ ଲାଗି ସାନିଟାଇଜର୍ ହ୍ୟାଣ୍ଡ ୱାଶ୍ ବେଡ଼୍ର ବେଡ଼୍ର ସୁବିଧା ଅଛି କେତେଟା ବେଡ଼୍ ହେଇପାରବା କେତେଟା ବେଡ଼୍ର ଭଲ ଅଛି କି ନାଇଁ ବେଡ଼୍ରେ ଭଲ୍ ବି ବେଡ଼୍ ସିଟ୍ ଗଦି ଏସବୁ ପଡ଼ିଛି କି ନାଇଁ କୁଲର୍ ଫ୍ୟାନ୍ ସବୁ ଜିନିଷ ଭଲ ନର୍ସ ଭଲ ଅଛନ୍ତି କି ନାହିଁ କେତେଟା ନର୍ସ ଅଛନ୍ ଭଲ ନର୍ସ ଅଛନ୍ କି ନାହିଁ ହଁ

ହଁ